ହଁ ମୁଁ ଡ୍ୟାନ୍ସ୍ ଶୋ ସବୁ ଦେଖେ ଭଲ ଲାଗେ ମୋତେ କାରଣ ମୋତେ ଭଲ ଲାଗେ ଡ୍ୟାନ୍ସ୍ କରିବାକୁ ମୋର ହବି ଡ୍ୟାନ୍ସ୍ କରିବା ମୁଁ ଦେଖେ ଶୋ ସବୁ କିନ୍ତୁ ମୋତେ ସବୁଠାରୁ ଭଲ ଲାଗେ ଶୋ ଆମର ଦିଏ ଗୋଟେ ହିନ୍ଦୀ ଚ୍ୟାନେଲ୍ରେ କଲରସ୍ ଚ୍ୟାନେଲ୍ରେ ଡ୍ୟାନ୍ସ୍ ଦିୱାନେ ତ ମତେ ସେଇଟା ଭଲ ଲାଗେ କାରଣ ସବୁ ଶୋ ରେ ମୁଁ ଜାଣିଛି ଭଲ ଭଲ ଡ୍ୟାନ୍ସ୍ କରିବାକୁ ଆସନ୍ତି ପ୍ରଫମାନ୍ସ୍ ଭଲ କରନ୍ତି ଭଲ ପ୍ରତିଯୋଗିତା ମାନେ ଭଲ ତାଙ୍କର ନୃତ୍ୟ ପରିବେଷଣ କରନ୍ତି କିନ୍ତୁ ଡ୍ୟାନ୍ସ୍ ଦିୱାନେ ଏକ ଅଲଗା ପ୍ରକାର ଗୋଟେ ୟୁନିକ୍ ଷ୍ଟାଇଲ୍ର ଗୋଟେ ଶୋ କାରଣ ସେଥିରେ ଖାଲି ଆମର ୟୁଥ୍ ଜେନେରେସନ୍ ନୁହଁନ୍ତି ଆମର ୱାନ୍ ଟୁ ଥ୍ରୀ ଟାଇପ୍ର ତିନି ଟାଇପ୍ର ଜେନେରେସନ୍ରେ ଆମର ତିନି ଜଣଙ୍କୁ ଆମର ଲୋକମାନେ ପ୍ରଫୋମର୍ ମାନଙ୍କୁ ଚାନ୍ସ୍ ଦିଆହୁଏ ପ୍ରଫମାନ୍ସ୍ କରିବାକୁ ତାଙ୍କ ଟ୍ୟାଲେଣ୍ଟ୍ ଦେଖାଇବାକୁ ଏବଂ ଆମର ଫାର୍ଷ୍ଟ୍ ଜେନେରେସନ୍ ସେକେଣ୍ଡ୍ ଜେନେରେସନ୍ ଥାର୍ଡ୍ ଜେନେରେସନ୍ ତିନି ଜଣଙ୍କୁ ଦିଆହୁଏ ଚାନ୍ସ୍ ଏବଂ ସେଥିରେ ବହୁତ ଭଲ ଭଲ ପ୍ରଫମାନ୍ସର୍ ଆସନ୍ତି ପ୍ରଫମାନ୍ସ୍ କରନ୍ତି ଆମର ସବୁ ପ୍ରକାର ପାରମ୍ପରିକ ପର୍ବକୁ ନେଇକି ବି ସେମାନେ ପ୍ରଫମାନ୍ସ୍ କରନ୍ତି ଆମର କିଛି ଶିକ୍ଷଣୀୟ କଥାକୁ ନେଇକି ସେମାନେ ପ୍ରଫମାନ୍ସ୍ କରନ୍ତି ବହୁତ ପ୍ରକାର ଦେଶ କୁ ମାନେ ଲୋକମାନଙ୍କୁ ଗୋଟେ ନୀତି ବାଣୀ ଶିକ୍ଷା ଦେଲା ଭଳି ଶୋ ସେ ଶିକ୍ଷା ପ୍ରଦାନ କଲା ଭଳି ବି ପ୍ରଫମାନ୍ସ୍ କରନ୍ତି ସେମାନେ ଆଉ ସେଥିରେ ବହୁତ ଭଲ ଭଲ ଜଜେସ୍ ବି ବସନ୍ତି ଯାହାକି ଉଚ୍ଚସ୍ତରୀୟ ଜଜେସ୍ ବି ବସନ୍ତି ଏବଂ ସବୁ ସବୁ ରାଜ୍ୟରୁ ସୁବିଧା ମିଳେ ସେମାନଙ୍କୁ ଏକ ସବୁ ରାଜ୍ୟରେ ସବୁର ଲୋକମାନେ ଯାଇପାରିବେ ସେଠାକୁ ଏବଂ ସେମାନେ ଅଡ଼ିସନ୍ ବି କରନ୍ତି ସବୁ ରାଜ୍ୟର ଲୋକମାନେ ଯେପରି ସେ ଶୋରେ ଭାଗ ନେଇପାରନ୍ତି ଆଉ ମୋତେ ବହୁତ ଭଲ ଲାଗେ ସେଇ ଶୋ'ଟି ଆଉ ମୋତେ ବେଶି ଖୁସି ଲାଗେ କି ସବୁ ପ୍ରକାର ଜେନେରେସନ୍ ମାନଙ୍କୁ ଚାନ୍ସ୍ ଦିଆ ହେଉଛି ସେଥିରେ ସମସ୍ତେ ସମସ୍ତଙ୍କର କଳା ପ୍ରଦର୍ଶନ କରିବା ପାଇଁ ମତେ ସେଇ ଶୋ'ଟି ଭଲ ଲାଗେ କିନ୍ତୁ ମୋତେ ସବୁ ଶୋ ଭଲ ଲାଗେ ସବୁ ୟୁଟ୍ୟୁବ୍ ଚ୍ୟାନେଲ୍ରେ ବି ଭଲ ଲାଗେ ସବୁ ପ୍ରକାରର ଭଲ ଲାଗେ କିନ୍ତୁ ମୋତେ ଏଇଟା ବହୁତ ଭଲ ଲାଗେ ବେଶି ଭଲ ଲାଗେ